ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଶହେ ଅଠସ୍ତୋରି ପାଞ୍ଚଶହ ପଞ୍ଚାବନ ଦଶହଜାର ପାଞ୍ଚ କୋଡ଼ିଏ ହଜାର ବାଇଶ ପଚାଶ ହଜାର ପଞ୍ଚାନବେ